ମୁଁ ଲଗାଉଥିବା ଗଛ ଆଉ ଲତା ହେଉଛି କଦଳୀ ବାଇଗଣ ଲଙ୍କା ଭେଣ୍ଡି ଟମାଟୋ ଭଣ୍ଡା ଅମୃତ ଭଣ୍ଡା ଲେମ୍ବୁ ପିଜୁଳି ଆଉ ଲତା ଜାତୀୟ ହେଉଛି ଝୁଡ଼ଙ୍ଗ କାକୁଡ଼ି ପୋଟଳ କାଙ୍କଡ଼ ଜହ୍ନି କୁନ୍ଦୁରୁ କଖାରୁ ଶିମ୍ବ ବିନ୍ସ ଆଉ ସଲରା